କଟକ ଜିଲ୍ଲାରେ ବହୁତ ଗୁଡ଼ିଏ ଲୋକଙ୍କର ଅର୍ଥନୈତିକ ଉତ୍ସ କହିଲେ କୃଷି ଏବଂ ଶିଳ୍ପକାରଖାନା ତ କୃଷି କହିଲେ ଆମେ ବହୁତ ଗୁଡ଼ିଏ ଲୋକ ସେମାନଙ୍କର ଚାଷଜମି ଅଛି ସେମାନେ କୃଷି କରିଥାନ୍ତି କେତେଜଣ ପରୋକ୍ଷରେ କରନ୍ତି କେତେଜଣ ପ୍ରତ୍ୟେକ୍ଷରେ କରନ୍ତି ଶତକଡ଼ା ସତୁରୀ ଅଶୀଭାଗ ଲୋକ ଯେଉଁମାନେ କୃଷିରୁ ରୋଜଗାର କରି ସେମାନଙ୍କର ଜୀବନ ଜୀବିକା ନିର୍ବାହ କରିଥାନ୍ତି ତ ଯେଉଁମାନେ ପ୍ରତ୍ୟେକ୍ଷ ଭାବରେ କରନ୍ତି ସେମାନେ ନିଜେ ନିଜେ ଚାଷ କରନ୍ତି ଏବଂ ଯାହା ଅମଳ ହେଲା ତାକୁ ନେଇ ସରକାରୀ ମଣ୍ଡିରେ ଦେଇଦିଅନ୍ତୁ ଏବଂ ସେଇଠୁ ମଧ୍ୟ ଭଲ ପଇସା ରୋଜଗାର କରନ୍ତି ଯେଉଁମାନେ ପରୋକ୍ଷ ଭାବରେ କରନ୍ତି ସେମାନଙ୍କର ଚାଷଜମି ଅଛି ପ୍ରଚୁର ଚାଷଜମି କିନ୍ତୁ ସେମାନେ ହାତରେ କରିପାରନ୍ତି ନାହିଁ ସେମାନେ କାହାକୁ ଭାଗୀଦାରୀ ହିସାବରେ ରଖନ୍ତି ବା ଭାଗୀଦାରୀ ହିସାବରେ ଚାଷ କରିବାକୁ ଦେଇଦିଅନ୍ତି ତ ସେମାନେ ଅମଳ କରିସାଇଲା ପରେ ସେ ପଇସାରୁ ଇଏ ଭାଗୀଦାରୀବାଲା କିଛି ପଇସାଦିଏ ଯେଉଁଟାକି ସେମାନେ ପାଆନ୍ତି ଇଏ ଗଲା କୃଷି ଦ୍ଵିତୀୟ କଥା ହେଉଛି ଶିଳ୍ପକାରଖାନା ଶିଳ୍ପକାରଖାନା ଯଦି ଦେଖାଯାଏ ତାହେଲେ ଆମର କଟକ ଜିଲ୍ଲାରେ ବହୁତ ଗୁଡ଼ିଏ ଶିଳ୍ପକାରଖାନା ମୁଣ୍ଡ ଟେକିଛି ତ ଏଇ ଶିଳ୍ପକାରଖାନାରେ ମଧ୍ୟ ଆମର ବହୁତ ପିଲା ନିଯୁକ୍ତି ପାଇଥାନ୍ତି ଯେଉଁମାନେ ଆମର ଆଇ ଟି ଆଇ କରିଛନ୍ତି ସେ ଆଇ ଟି ଆଇ କଲାପରେ ମଧ୍ୟ ସେମାନେ ଯାଇକିରି ଶିଳ୍ପକାରଖାନରେ ପାଇଛନ୍ତି ବହୁତ ଗୁଡ଼ିଏ ଲୋକ ସେଇଠି ଶ୍ରମିକଭାବରେ କାମକରନ୍ତି କେତେଜଣ ସେଇଠି ମଧ୍ୟ ଅନ୍ୟ ସବୁ କାମ କରିଥାନ୍ତି ଯେଉଁମାନେ ଆଇ ଟି ଆଇ କରିଛନ୍ତି ସେମାନଙ୍କୁ ଅଲଗା କାମ କରିବାକୁ ଦିଆଯାଏ ଯେଉଁମାନେ ଙ୍କର ପାଠନାହିଁ ସେମାନେ ସେଇଠି ଶ୍ରମିକ ହିସାବରେ ମଧ୍ୟ କାମ କରିଥାନ୍ତି ତେଣୁ ଦେଖିବାକୁଗଲେ ଆମର ଶିଳ୍ପ ଅ କାରଖାନାରେ ମଧ୍ୟ ବହୁତ ଗୁଡ଼ିଏ ଲୋକ ନିଯୁକ୍ତି ପାଇଛନ୍ତି ଏବଂ ସେମାନ ସେଥିରୁ ମଧ୍ୟ ସେମାନଙ୍କର ଜୀବନ ଜୀବିକା ନିର୍ବାହ କରୁଛନ୍ତି